ହଁ ବସନ୍ତୁ ମ୍ୟାଡ଼ାମ ଏବେ ମୁଁ ଯେଉଁ ଟ୍ରେନିଙ୍ଗ ଯାଇଥିଲି ମ୍ୟାଡ଼ାମ ସେ ସରକାର ଆମର ପୁରା ଟାଇଟ କରିଦେଇଛନ୍ତି ହେଲା ବର୍ତ୍ତମାନ ଆପଣ ମାନେ ସମସ୍ତେ ନଅ ଟା ତିରିଶ ସୁଦ୍ଧା ଆସି ସ୍କୁଲରେ ପହଞ୍ଚିବେ ଏଟା ସମସ୍ତଙ୍କ ପାଇଁ ଅତ୍ୟାବଶ୍ୟକ ଆଉ ଏବେ ମଧ୍ୟ ସରକାର କହିଛନ୍ତି ପ୍ରତ୍ୟେକ ସ୍କୁଲ ରେ ବାୟୋମେଟ୍ରିକ ଲାଗିବ ଆପଣ ଆସି ଫିଙ୍ଗର ପ୍ରିଣ୍ଟ ଦେବେ ଆଟେଣ୍ଡାନ୍ସ ପାଇଁ ଆଉ ସେ ଯେଉଁ ଲେଖା ଯେଉଁ ଆପଣ ଦଶଟା ସାଢ଼େ ଦଶଟା କୁ ଆସିକି ଲେଖି ଦେଉଥିଲେ ଯେ ଦଶଟା ସେ ଆଉ ହେଇ ପାରିବ ନି ବର୍ତ୍ତମାନ ସାଢ଼େ ନଅ ନଅ ଟା ପଇଁଚାଳିଶ ଭିତରେ ଆପଣଙ୍କୁ ସ୍କୁଲ ଆସି ପହଞ୍ଚିବା କୁ ପଡ଼ିବ ସେ ସରକାର ତାଙ୍କ ନିୟମ କରିଛନ୍ତି ପରା ନଅଟା ପଇଁଚାଳିଶ ସୁଦ୍ଧା ସବୁ ଶିକ୍ଷକ ଶିକ୍ଷୟତ୍ରୀ ଆସି ସ୍କୁଲରେ ପଦାର୍ପଣ କରିବେ ଯାହାହେଲେ ବି ହଁ ପାଠ ପଢ଼ା ଉପରେ ଗାଇଡ଼ ଲାଇନ ଅଛି ଯେ ପିଲା ମାନଙ୍କୁ ତା ମାଡ଼ ଉଠି ଯାଇଥିଲା ଏବେ ଯେଉଁ ଆପଣମାନେ ରାଗିକି ବି ଦରକାର ପଡ଼ିଲେ ପିଲାମାନଙ୍କୁ ଗାଳି କରୁଥିଲେ ସେ ଗୁଡ଼ା ବି ହେବ ନାହିଁ ଆଉ ପିଲାମାନଙ୍କୁ ଆପଣ ଗାଳି ବି କଣ କରିବା ମ୍ୟାଡ଼ାମ ସରକାର ତ ଚାହୁଁଛନ୍ତି ସେଇୟା ଯେ ପିଲାମାନଙ୍କୁ ଗେଲରେ ଗେଲରେ ପାଠ ପଢ଼ାଅ ଖେଳରେ ଖେଳରେ ପାଠ ପଢ଼ାଅ ପିଲାଙ୍କୁ ଗପ କହିକି ପାଠ ପଢ଼ାଅ ପିଲାଙ୍କୁ ବାପ ଲୋ ଧନ ଲୋ ମା ଲୋ କହିକି ପାଠ ପଢ଼ାଅ ସେଥିରେ ପିଲା ପାଠ ନପଢ଼ିଲେ ଆମେ ଆଉ କଣ କରି ପାରିବା ଆମ କାମ ଆମ ଦାୟିତ୍ୱ ଆମେ ସୁଚାର ରୂପେ ତୁଳନା କରିବା ଆମେ ପିଲାମାନଙ୍କୁ ଡାକିବା ପିଲା ଏବେ କହିଛନ୍ତି ପୁଣି ନୂଆ ନିୟମ ଯେ ସ୍କୁଲ ଆଟେଣ୍ଡାନ୍ସ ଯଦି କମିଯିବ ତାହେଲେ ପୁଣି କ୍ଲାସ ଟିଚରଙ୍କ ଉପରେ ପନିଷମେଣ୍ଟ ହବ ଇଏ ଗୋଟେ ନୂଆ ନିୟମ କରିଛନ୍ତି ସରକାର କଣ କରିବା ସରକାର ତ ହଁ ସେଟା ତ କରିବାକୁ ପଡ଼ିବ ନହେଲେ ହେଇ ପାଇବନି ଆମର ତ ପୁଣି ଆଟେଣ୍ଡାନ୍ସ ଦରକାର ସ୍କୁଲ ର ଆମ ଆଟେଣ୍ଡାନ୍ସ କମିଗଲେ ଏ ଏବେ କହୁଛନ୍ତି ପିଲାମାନଙ୍କ ପାଇଁ ବହି ଆସିଲାଣି ପିଲାମାନଙ୍କୁ ପୁରା ସାପ୍ତାହିକ ଗୋଟେ ଗୋଟେ ପରୀକ୍ଷା କରିବେ ପନ୍ଦର ଦିନିଆ ଗୋଟେ ପରୀକ୍ଷା ସେଇ ରିପୋର୍ଟ ପୁଣି ଡି ଆଇ ନେବେ ଡି ଆଇ ଦେବେ ଆମର ଡି ଓ କୁ ଜିଲ୍ଲାର ଯେଉଁ ଶିକ୍ଷା ଅଧିକାରୀ ଅଛନ୍ତି ସେମାନେ ଆସିକି ଚେକ୍ କରିବେ ପୂରା ସରକୁଲାର ପୂରା ନୂଆ ସରକୁଲାର କରିଦେଇଛି ଟୋଟାଲି ପୂରା ସବୁ ଲେଖି ଦେଇଛି ପିଲାମାନେ କଣ ଖାଇବାର ଅଳ୍ପ ଦେଉଛନ୍ତି ସରକାର ଖାଇବକୁ କିନ୍ତୁ ଲମ୍ବା ଲିଷ୍ଟ କରି ଦେଇଛନ୍ତି ଏ ସୋମବାର ଦିନ ଅମକ ଭାତ ଡାଲି ଦବ ଏ ଭାଇ ସେଇ ଅନୁସାରେ ଜିନିଷ ଦିଅ କଣ କରିବା ମ୍ୟାଡମ୍ ମୋ ମୁଣ୍ଡ କିଛି କାମ କରୁନି ଏ ଟ୍ରେନିଙ୍ଗରୁ ଫେରିଲା ପରେ ଯେଉଁ ସରକୁଲାର ଦେଇଛନ୍ତି ସରକାର ମୁଁ ଦେଖି କରି ମୋ ମୁଣ୍ଡ ଖରାପ ଆପଣଙ୍କୁ କଣ କହିବି କ'ଣ କରିବା ଆମେ ଆଉ ସେଇ ଅନୁସାରେ ତ କରିବାକୁ ପଡ଼ିବ ସରକାର ଯେଉଁ ନିୟମ ସବୁ କରୁଛନ୍ତି ଆଉ ସେ ନିୟମ ବାହାର ତ ଆମେ ଯାଇ ପାରିବନି ଯେହେତୁ ଆମେ ସରକାରୀ ଚାକିରିଆ ସରକାର ପାଇଁ ଚାକିରୀ କରିଛି ସରକାର ଯେଉଁ ନିୟମ କରୁଛି ଆମକୁ ସେ ଅନୁସାରେ କରିବା ଆମେ ଆଉ କିଛି କରି ପାରିବା ଆମ ହାତରେ କିଛି ନାହିଁ ମ୍ୟାଡ଼ାମ ସରକାର ଯେଉଁ ନିୟମ କରିଛନ୍ତି ସେଇ ନିୟମ ଅନୁସାରେ ଚାଲନ୍ତୁ ଦେଖିବା ଶେଷରେ ଯାହା ହେବ ଆଉ ହଉ ହଉ ଯାଆନ୍ତୁ ଯାଆନ୍ତୁ ଆଉ ପଣ୍ଡା ପଣ୍ଡା ସାର ଆସି ନାହାନ୍ତି ଆପଣ ଯାଆନ୍ତୁ ସେଇ ଯେଉଁ ପଞ୍ଚମ ଶ୍ରେଣୀ ର କ୍ଳାସ ଟା ଟିକେ ନେଇଯିବେ ଆଉ ଯାଆନ୍ତୁ ଆପଣ ଟିକେ ଆଜ୍ଞା ଯାଆନ୍ତୁ